ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରମୁଖ ବ୍ୟବସାୟ ଆହ୍ୱାନ କିମ୍ବା ସମସ୍ୟା ଗୁଡ଼ିକ କ'ଣ ଓଡ଼ିଶାରେ ମୁଖ୍ୟତଃ ଆମେ କୌଣସି ବ୍ୟବସାୟ ମୁଖ୍ୟତଃ ପ୍ରତିଯୋଗିତ ସେଥିରେ କୌଣସି କେତୋଟି ନିୟମ ସେ ଭିତ୍ତିଭୂମି ସେଥିରେ ଥିବା ଆଉ କେତେ କେତୋଟି ପ୍ରତିଭା ଆମେ ଯାଇ ସେଥିପାଇଁ ସମସ୍ୟା ସୃଷ୍ଟି କରିଥାଉ ଆଉ କେତେକ ଆଉ କେତେକ ଗୁଡ଼ିଏ ହେଲା ସେ ପରିବେଶ ଜଡ଼ିତ ଅବକ୍ଷୟର ସେପରି କେମତି କହିବ ସେ ବ୍ୟବସାୟ ଆରମ୍ଭ ହଉ ହେଥିରେ ମହିଳାମାନଙ୍କ ପାଇଁ ମୁଖ୍ୟତଃ ବହୁତ କଷ୍ଟକର ହୋଇଥାଏ ଏହାର ଏପରି କେତୋଟି ଏଇ କୌଣସି ବ୍ୟବସାୟ ଆହ୍ୱାନର ସମସ୍ୟା ଗୁଡ଼ିକ ଆମେ ଜାଣିଥାଉ